ଆମେ ଓଡ଼ିଆ ଆମ ଦେଶ ଓଡ଼ିଆ ଆମେ ଓଡ଼ିଆ ଭାଷାକୁ ଭାରି ଭଲ ପାଉ ତେଣୁ ଆମ ଓଡ଼ିଶାରେ ଓଡ଼ିଆ ଭାଷା ପ୍ରାୟ ସବୁଆଡ଼େ ପ୍ରଚଳିତ ହବାକୁ ଆମେ ଚାହୁଁଛୁ ଯେମିତି ଅନ୍ୟ ଦେଶର ଭାଷା ଆମେ ଏପଟେ ପଢ଼ୁଛେ ଇଏ କରୁଛେ ସେମିତି ଆମ ଓଡ଼ିଆକୁ ସମସ୍ତେ ଯେମିତି ପଢ଼ି ପାରିବେ ଆମ ଭାଷା ଭାରି ବଢ଼ିଆ ଆମେ ଓଡ଼ିଆ ଆମର ଭାରି ପ୍ରଶଂସା ହେଉଛି ଯେ ଓଡ଼ିଶା ଦେଶରେ ଆମେ ଜନ୍ମଗ୍ରହଣ କରିଛୁ ତେଣୁ ଓଡ଼ିଆକୁ ସମସ୍ତେ ବୁଝନ୍ତୁ